ଆମ ଓଡ଼ିଶାର ଅର୍ଥନୀତିରେ କଳା ଏବଂ ଶିଳ୍ପର ଯେଉଁ ଭୂମିକା ରହିଛି ଏଠାରେ ଏହାକୁ ବର୍ଣ୍ଣନା କରାଯାଇଛି ଯେପରି କି ପର୍ଯ୍ୟଟନ କିମ୍ବା ରପ୍ତାନୀ ମାଧ୍ୟମରେ ଏହାକୁ ବର୍ଣ୍ଣନା କରାଯାଇଛି ଯେପରି ଆମ କଳା ମାଧ୍ୟମରେ କଳା ସ୍ୱୀକୃତି ମାଧ୍ୟମରେ ଆମ ପୃଷ୍ଟ ଭୂମିରୁ କାରିଗରୀଙ୍କ ଯେପରି କି ଆମ ଝିଅମାନେ ଯେପରି କି ନୃତ୍ୟ କରୁଛନ୍ତି କିଏ କଳା ତାଙ୍କର କଳା ସ୍ୱୀକୃତିକୁ ଦେଖାଉଛନ୍ତି ସେପରି ଭାବେ ଆମ ଓଡ଼ିଶାରେ ନୂଆ ନୂଆ ଯାଗାରେ ସେମାନେ ନୃତ୍ୟ ଦେଖାଇ ଥାଆନ୍ତି ବି ତାଙ୍କର ନିଜ ନିଜର ଝୋଟି ଚିତା କିମ୍ବା ଏହି ମାଧ୍ୟମରେ ନିଜର ନିଜର ନିଜର ପାରିବାରିକ ବି ପୋଷି ଥାଆନ୍ତି ଏହି ନୂଆ ନୂଆ ଯାଗାକୁ ସବୁ ଲୋକମାନେ ସବୁ ଯାଗାରୁ ଆସିଥାଆନ୍ତି ଦେଖିବାକୁ ଯେପରି କି ଆମର କଳା କିପରି ଗୋଟିଏ ଗୋଟିଏ ଝିଅ ଯେପରି ତାର ନୃତ୍ୟ ଦେଖାଉଛନ୍ତି କି କିପରି ଭାବେ ସେ କେମିତି ନାଚୁଛି କି ଭିଳି ଡ୍ୟାନ୍ସର ଗୋଟେ ହେଇପାରିବ ସେ ତା ଜୀବନରେ ଆମ ଓଡ଼ିଶାରେ ଯେମିତି କଳା କଳା ସ୍ୱୀକୃତି ସୁଦର୍ଶନ ପଟ୍ଟନାୟକ ଏହାକୁ ଦେଖାଇଛନ୍ତି କିପରି ଆମର କଳାର ସ୍ୱୀକୃତି ସ୍ୱୀକୃତି କିପରି ଭାବରେ କରୁଛି ଯେପରି କି ଓଡ଼ିଶାର ଓଡ଼ିଶାର ଶିଳ୍ପରେ ଏହାକୁ ଆମେ କହିପାରିବା କି ଯେପରି ବାଲି କଳାର ସ୍ୱୀକୃତି ସୁଦର୍ଶନ ପଟ୍ଟନାୟକ ପୃଷ୍ଠ ଭୂମିରୁ କାରିଗରୀଙ୍କ ମାଧ୍ୟମରେ ଶିଳ୍ପର ଭୂମିକା କରିପାରିବେ ସବୁ ଯାଗାରେ ବା ସବୁ ସ୍ଥାନରେ ଆସି ଏହି ଲୋକମାନେ ଏହି ଯାଗାରେ ପହଞ୍ଚି ଥାଆନ୍ତି ସବୁ ସମସ୍ତିଙ୍କର କଳା ନୃତ୍ୟ ଦେଖାଇ ଥାଆନ୍ତି